ଆମ ଅଞ୍ଚଳରେ ଏକ ବହୁତ ବଡ଼ ଟ୍ରାଭେଲ କମ୍ପାନୀ ଅଛି ଏହି କମ୍ପାନୀର ନାଁ ହେଲା ଦିକ୍ଷୀତ ଟ୍ରାଭେଲ କମ୍ପାନୀ ଏଠାରେ ଚାଳିଶ ଟି ବସ ଅଛି ଏହି ଚାଳିଶ ଟି ବସ ଆମ ରାଜ୍ୟର ସବୁ ଜିଲ୍ଲାକୁ ଯାଆନ୍ତି ଏହାର ଦର ବହୁତ କମ ଥାଏ ଯାହାକି ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ବହୁତ ଇଛା ପ୍ରକାଶ କରନ୍ତି ଏବଂ ଏହି ବସର ଭିତରେ ମଧ୍ୟ ବହୁତ ଭଲ ସୁବିଧା ଥାଏ ଯାତ୍ରୀମାନେ ଆରାମ ସେ ଯାତ୍ରା କରନ୍ତି ଏବଂ ଏହାର ବସଗୁଡ଼ିକ ବହୁତ ବଡ଼ ବଡ଼ ଏହି ବସ ଗୁଡ଼ିକ ଆମ ରାଜ୍ୟରେ ବହୁତ ବର୍ଷ ପୂର୍ବରୁ ଯାଆନ୍ତି ଏହି ବସଗୁଡ଼ିକ ମଧ୍ୟରେ ଏସିର ସୁଯୋଗ ମଧ୍ୟ ଅଛି ଯାହାକି ଖରାବେଳେ ଯାତ୍ରୀମାନେ ବହୁତ ଆରାମରେ ଯାତ୍ରା କରନ୍ତି ଏବଂ ଏହି ବସ ମଧ୍ୟରେ ଫାଷ୍ଟଏଡ଼ ବକ୍ସ ବି ରଖାଯାଇଥାଏ ଯାହାକି କୌଣସି ଦୁର୍ଘଟଣା ହେଲେ ଏହା କାମରେ ଆସେ ଏବଂ ଏହି ବସଗୁଡ଼ିକ ଆଗକୁ ମଧ୍ୟ ବହୁ ଭଲଭାବରେ ଚାଲିବ ବୋଲି ମୁଁ ଆଶା କରୁଅଛି